ଆଜିକାଲି ସବୁଠାରୁ ଅଧିକ ବ୍ୟବହୃତ ହଉଥିବା ଆପ୍ ଗୁଡ଼ିକ କ'ଣ ସ୍ମାର୍ଟଫୋନ୍ କିଛି ଫାଇଦା ଓ କ୍ଷତିକାରୀ କ'ଣ ଅପେକ୍ଷା ଲକ୍ଷ୍ୟ କରିଥାନ୍ତି ଆଜିକାଲି ସବୁଠାରୁ ଫୋନ୍ ବା ସବୁଠାରୁ ଅଧିକ ବ୍ୟବହୃତ ହଉଥିବା ଆପ୍ ଗୁଡ଼ିକ ହେଉଛି ସ୍ମାର୍ଟଫୋନ୍ ଆପ୍ ହୱାଟ୍ସପ୍ ଫେସବୁକ୍ ଫୋନ୍ପେ ଗୁଗୁଲ୍ ପେ ଏହା ହିଁ ଗୁଡ଼ିକ ସମ୍ ସବୁ ବ୍ୟବହାର ଆପ୍ ଗୁଡ଼ିକ ବ୍ୟବହୃତରୁ ଉପଲବ୍ଧ ହଉଥାଉଛି ହେଇଥାଉଛି